ଏହା ହେଉଛି ଟେକ୍ନୋଲୋଜିର ଯୁଗ ପାଠ ପଢ଼ କି ନ ପଢ଼ ଟେକ୍ନୋଲୋଜି ପଢ଼ିବା ନିହାତି ଆବଶ୍ୟକ ବିଭିନ୍ନ ଟେକ୍ନୋଲୋଜି ବିଷୟରେ ନଜାଣିଲେ ଲୋକମାନେ ତମକୁ ମୂର୍ଖ ବୋଲି କହିଥାନ୍ତି ଟିକେଟ୍ ବୁକିଂ ହେଉ ହୋଟେଲ୍ ବୁକିଂ ହେଉ ଅପଡ଼େଟ୍ ଯାତ୍ରା ସମୟ ପ୍ଲାଟଫର୍ମ ନମ୍ବର ଷ୍ଟେସନ୍ କିମ୍ବା ବସ୍ ଲୋକେସନ୍ ଇତ୍ୟାଦି କ୍ଷେତ୍ରରେ ସମସ୍ତ ଜାଗାରେ ଆମେ ଟେକ୍ନୋଲୋଜିର ୟୁଜ୍ କରିଥାଉ ଟିକେଟ୍ ବୁକିଂ ଆମେ ଅନଲାଇନ୍ ବୁକିଂ କରିପାରିଥାଉ ଯାହାଦ୍ୱାରା ବିଭିନ୍ନ ୱେବସାଇଟ୍ ରହିଛି ବିଭିନ୍ନ ୱେବସାଇଟ୍ ଦ୍ୱାରା ଆମେ ଅନ୍ଲାଇନ୍ରେ ଟିକେଟ୍ ବୁକିଂ କରିଥାଉ ଆଉ ରହିଲା ହୋଟେଲ୍ ବୁକିଂ ଏହାକୁ ମଧ୍ୟ ଆମେ ଅନଲାଇନ୍ର ବିଭିନ୍ନ ୱେବସାଇଟ୍ ଦ୍ୱାରା ହୋଟେଲ୍ମାନଙ୍କର ନିଜର ୱେବସାଇଟ୍ ଦ୍ୱାରା ଆମେ ବୁକିଂ କରିପାରିଥାଉ ବିଭିନ୍ନ ସ୍ଥାନକୁ ଯାତ୍ରା କରିବା ପାଇଁ ଆମେ ଆଗରୁ ଅପଡ଼େଟ୍ ଯାତ୍ରା ସମୟ ବୁକିଂ କରିଦେଇଥାଉ ପ୍ଲାଟଫର୍ମ ନମ୍ବର ହେଉ କିମ୍ବା ଷ୍ଟେସନ୍ ନମ୍ବର ଷ୍ଟେସନ୍ର ପ୍ଲାଟଫର୍ମ ନମ୍ବର ହେଉ ବସ୍ ଡ଼ିପୋର୍ଟ ଲୋକେସନ୍ ଇତ୍ୟାଦି ଆମେ ଜାଣିବା ପାଇଁ ଆମେ ବିଭିନ୍ନ ଟେକ୍ନୋଲୋଜିର ୟୁଜ୍ କରିଥାଉ ଯେପରିକି ଏବେ ଟ୍ରେନ୍ର ସମୟ ଜାଣିବା ପାଇଁ ଆମ ମୋବାଇଲ୍ରେ ଏକ ଆପ୍ ଇନଷ୍ଟଲ କରି ଆମେ ଏହା ଜାଣିପାରୁଛୁ ଟେକ୍ନୋଲୋଜି ବିଭିନ୍ନ କାର୍ଯ୍ୟରେ ସହାୟକ ହୋଇଥାଏ ଆଜିକାଲିର ଯୁଗ ଟେକ୍ନୋଲୋଜିର ଯୁଗ ଏହି ଯୁଗରେ ଟେକ୍ନୋଲୋଜି ନ ଜାଣିଲେ ଆପଣଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ